ଦିନେ ଆମ ଘରେ ଏକ ଗୋଷ୍ଠୀ ପାଇଁ ପର୍ବର ଭୋଜନ ପାଇଁ ଆୟୋଜନ କରିଥିଲୁ ହେଲେ ମୋ ଗୋଷ୍ଠିର ସମସ୍ତେ ମୋତେ ପ୍ରାୟେ ରାନ୍ଧିବା ଦାୟିତ୍ୱ ପାଇଁ କହିଥିଲେ ରାନ୍ଧିବାର ଆୟୋଜନ ଥିଲା ଦେଶୀ କୁକୁଡ଼ା ରାନ୍ଧିବା ପ୍ରସେସ୍ଟା କ'ଣ ମୁଁ ଜାଣିନଥିଲି ମାତ୍ର ଗୋଷ୍ଠିର ଲୋକ ସମସ୍ତେ ମୋତେ ହିଁ ରାନ୍ଧିବା ଦାୟିତ୍ୱ ଦେଇଥିଲେ ପରେ ଦେଶୀ କୁକୁଡ଼ା କଟା କଟି ପ୍ରସ୍ତୁତ କରଲେ କଟାକଟି ସରିଗଲା ପରେ ମୋ ଗୋଷ୍ଠିର ମୋତେ ରାନ୍ଧବା ପାଇଁ ଆଣି ରଖିଲେ ତା'ପରେ ଭଲ ସଫା ପାଣିରେ ମାଂସ ସଫା କରି ଘୋଡ଼ାଘୋଡ଼ି କରି ରଖିଦେଲି ପରେ କଢ଼େଇରେ ତେଲ ପକେଇଲି ତେଜପତ୍ର ପକାଇଲି ପିଆଜ ପକାଇଲି ମସଲା କଷା କରିଲି ମସଲା କଷା ଭଲସେ ହେଲା ପରେ ସଫା କରି ରଖିଥିବା ବେଶୀ କୁକୁଡ଼ା ମାଂସ ପକେଇଲି ପକେଇଲା ପରେ ମାଂସ ସିଝିଲା ପରେ ଚିକେନ ମସଲା ଦେଇଥିଲି ଚିକେନ ମସଲା ପକାଇ ସାରିଲା ପରେ ଧନିଆ ପତ୍ର ପକାଇଲି ତାର୍ ପରେ ଚିକେନ ଦେଇ ରନ୍ଧା ହେଇଗଲା ହେଇଗଲା ପରେ ମୋ ଗୋଷ୍ଠିଏ ସମସ୍ତେ ଖାଇଲେ ବହୁତ ଭଲ ହେଇଛି ଆଉ ତମେ କିପରି କଲ କ'ଣ ପକାଇଲ ବୋଲି ମୋତେ ପ୍ରଶଂସା କରିଥିଲେ